ହ୍ୟାଲୋ ମ୍ୟାଡ଼ାମ ଆମ ଏରିଆରେ ବାହାଘର ଉତ୍ସବ ଗୋଟିଏ ପାଳନ କରିବାର ଅଛି ଆପଣ କେଉଁ କେଉଁ ସବୁ ପରିବା ବିକୁଛନ୍ତି ଆମର କେଉଁ କେଉଁ ପରିବା ସ୍ପେସିଆଲୀ ବିକୁଛନ୍ତି ବାହାଘର ପାଇଁ ଦେଇପାରିବେ ତ ଆମର ଫୁଲ କୋବି ବନ୍ଧା କୋବି ଦରକାର ଆମର ଦୁଇ କୁଇଣ୍ଟାଲ ଲେଖାଁ ପଡ଼ିଯିବ ହଁ ଫୁଲ କୋବି ବନ୍ଧା କୋବି ଆମର ଦୁଇ କୁଇଣ୍ଟାଲ ଲେଖାଁ ଟମାଟ ବି ବାଇଗଣ ବି ନେବାର ଅଛି ଆପଣ ଫ୍ରେସ୍ ଦେବେ ତ ଆମର ପଚାଶ କେଜି ଲେଖାଁ ଏ ଭଳିଆ ଦେଇଦେବେ ପଚାଶ କେଜି ଟମାଟ ଆଉ ବାଇଗଣ ଆମର ପଡ଼ିଯିବ ଆମର କୋଡ଼ିଏ କେଜି ପାଖାପାଖି ଦେଇଦେବେ ଆଉ ସବୁ ବିନ୍ ପଡ଼ିଯିବ ଗାଜର ବିନ୍ସ୍ ଦେଇଦେବେ ଗୋଟିଏ ବସ୍ତାରେ କେତେ ଆସିଯାଉଛି ହଁ ସେଇ ଭିତରେ ଦେଇଦେବେ ମିକ୍ସଚର ପାଇଁ ଯାହା ସାମଗ୍ରୀ ଦରକାର ମିକ୍ସଚର ପାଇଁ ଯେଉଁ ସାମଗ୍ରୀ ସବୁ କୋବି ବିନ୍ସ୍ ବିଟ୍ ହଁ ସେଇ ସବୁ ଦରକାର ସଜନା ଛୁଇଁଟା ଆପଣଙ୍କର କିମିତି ଦେଉଛନ୍ତି ହଁ ଆମର ବାହାରୁ ଆସନ୍ତି ନା ଏଇ ଲୋକାଲଟା ହଉ ଫ୍ରେସ୍ ପରିବା ତ ହଁ ଦେବେ ଗୋଟିଏ କୁଇଣ୍ଟାଲ ଭିତରେ ଦେବେ ପରିବାଟା କେତେ ରହିଯିବ କେତେ ଦିନ ଆମେ ରଖିପାରିବା ପରିବାଟାକୁ

ଆମକୁ ଫ୍ରେସ୍ ଦରକାର ଅଛି ତ ଆଉ ମ୍ୟାଡ଼ାମ ଆମେ ତ ଏତେ ନେବୁ ତ ଡିସ୍କାଉଣ୍ଟ ଦେବେ କି ନାହିଁ ଆପଣ ଘରେ ପହୁଞ୍ଚାଇ ଦେବେ ତ ଆଉ ସେ ପଇସାଟା ମାନେ ଘରେ ଗାଡ଼ି ଭଡ଼ା ନେବେ ନା କଣ କହୁଛନ୍ତି ଆପଣ ପହୁଞ୍ଚାଇ ଦିଅନ୍ତୁ ଫୋନ ପେ କରିଦେବୁ ହେଉ ଠିକ ଅଛି ମୁଁ କଲ୍ କରିବି ଆପଣ ଏଇ ପାଞ୍ଚ ଦିନ ଭିତରେ କଲ୍ କରିବୁ ନା ଆମେ ଜଣେଇବୁ ଆପଣଙ୍କୁ ହଁ ମୁଁ ଦରକାର ଅଛି ଆମେ ଜଣାଇବୁ ଆପଣଙ୍କୁ ଆଉ କଲ୍ କରିକି ହେଉ ନମସ୍କାର